ଦାରିଦ୍ର୍ୟ ଉତ୍ତମ ଚିକିତ୍ସା ସେବା ପାଇଁ ପ୍ରତିବନ୍ଧକ ମନୁଷ୍ୟଙ୍କର କିଛି ନାହିଁ ଗରିବ ଲୋକଙ୍କୁ ଗୋଟେ ବଡ଼ ରୋଗ ହେଇଗଲେ ତାକୁ ଚିକିତ୍ସା କରିବାକୁ ବହୁତ କଷ୍ଟ ହେଇଥାଏ ସିଏ ଚାହେଁ ଟିକେ ସୁଲଭ ଦରରେ ଟିକେ ଔଷଧ ପାଉ ଟିକେ ଚିକିତ୍ସା ପାଉ ଚିକିତ୍ସା ଜିନିଷଟା ଏତେ ଜିନିଷ ଯେ ଯିଏ ବଡ଼ ବଡ଼ ଲୋକ ସିଏ ସାଙ୍ଗେ ସାଙ୍ଗେ ବଡ଼ ମେଡ଼ିକାଲ୍ରେ ଭର୍ତ୍ତିଗଲା ଭଲ ଡାକ୍ତର ଦେଖେଇଲା ସିଏ ଭଲ ହେଇଗଲା ଯିଏ ଗରିବ ତାକୁ ଗୋଟେ ବଡ଼ ରୋଗ ହେଇଗଲେ ଡାକ୍ତର ଦେଖିବାକୁ ଏତେ କଷ୍ଟକର ହେଇଥାଏ ଯେ ସେ ସିଏ ବି ଜାଣିି ନା ଲାଷ୍ଟ୍ ତାକୁ ଜାଗା ଜାଣିପାରିକି କୁ ଚିକିତ୍ସା ହେବାକୁ ପଡ଼ିଥାଏ ତେଣୁକରି ଗରିବ ଲୋକ ଚାହାନ୍ତି ଟିକେ ସୁଲଭ ମୂଲ୍ୟରେ ଟିକେ ଔଷଧ ପତ୍ର ମିଳିଲେ ତାକୁ ଚିକିତ୍ସା ଖର୍ଚ୍ଚ ଭଲ ହୋଇଥାନ୍ତା ତେଣୁ ଆମର ସରକାର ତ ଦେଇଚନ୍ତି ସେଇ ସୁବିଧା ସୁଲଭ ଦରରେ ଔଷଧ ପାଆନ୍ତୁ ସେମାନେ ଚିକିତ୍ସା ହେଇ ବଞ୍ଚନ୍ତୁ ଭଲ ରୁହନ୍ତୁ ସ୍ୱାସ୍ଥ୍ୟ ତାଙ୍କର ଭଲ ରୁହ ସେ ସେଇ ଅନୁସାରେ ଆମ ସରକାର ଆମକୁ ସେଇ ସୁବିଧା ଏବେ ଦେଇଛନ୍ତି ଯାହା ସୁଲଭ ଦରରେ ଔଷଧ ମିଳୁଛି ଆଉ ଲୋକ ବି ଉପକୃତ ବି ହେଉଛନ୍ତି କରୁଛନ୍ତି

ଭଲରେ ବି ରୁହନ୍ତୁ ଭଲ କରନ୍ତୁ ହେଉଛି